ମୁଁ ଇନ୍ଷ୍ଟାଗ୍ରାମ୍ ଫେସବୁକ୍ ବ୍ୟବହାର କରେ ଓ ଏଥିରେ ରିଲ୍ସ ଭିଡ଼ିଓ ସିରିଏଲ୍ ଆମକୁ ଅନେକ ନିକଟରେ ଘଟୁଥିବା ସବୁ ଘଟଣା ଦେଖିବାକୁ ପସନ୍ଦ କରେ ସେଥିଲାଗି ଇନ୍ଷ୍ଟାଗ୍ରାମ୍ ଫେସବୁକ୍ ଚଲାଏ ଏଥି ଏଥିରେ ରିଲ୍ସ ବନେଇକରି ସ୍ପୋର୍ଟ କରେ ଭିଡ଼ିଓ ପୋଷ୍ଟ କରେ ଫଟୋ ସବୁ ଭିଡ଼ିଓ ସ୍ପୋର୍ଟ କରେ ଏଥିରେ ମୁଁ କେତେ ବହୁ ଟାଇମ ଖର୍ଚ୍ଚ କରେ ସେଥିଲାଗି ମୋତେ ଇନ୍ଷ୍ଟାଗ୍ରାମ୍ ଫେସବୁକ୍ ଭଲ ଲାଗେ ଏହା ମୋତେ ରିଲ୍ସ ଦେଖିବାକୁ ବହୁତ ପସନ୍ଦ ଲାଗେ ଓ ଭିଡ଼ିଓ ସେୟାର କରିବାକୁ ଭଲ ଲାଗେ ଚାଟିଙ୍ଗ କରିବାକୁ ବି ଭଲଲାଗେ ଓ ସବୁ ଇତ୍ୟାଦି ଦେଖିବା କରିବାକୁ ପସନ୍ଦ ଲାଗେ